ମୋର୍ ହିସାବେ ପୁର୍ନା ଫୋଟୋ ଆଉ ନୂଆ ଡିଜିଟାଲ୍ ଫୋଟୋ ଭିତ୍ରେ ବହୁତ୍ ପାର୍ଥକ୍ୟ ଅଛେ ଆଗର୍ ଫୋଟୋ ଆଗର୍ ଫୋଟୋନେ ଖାଲି ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍ ଥିଲା ସେଠାନେ କାହାରିର୍ ଫେସ୍ କେନ୍ଟା ଜାନି ବି ନାଇ ହେଉ ଥାଇ ବାକି ସେଇଟା ନା ବହୁତ୍ ଗୁଡ଼େ ସ୍ମୃତି ଥିଲା ବହୁତ୍ ଗୁଡ଼େ ଇମୋସୋନ୍ ଥିଲା ସେଠାନେ ଆଉ ଏଭର୍ ଏଭର୍ ଫୋଟୋ ଏଭ୍ର୍ ଫୋଟୋ ଏଭର୍ ଫୋଟୋ ତ ବହୁତ୍ ଭଲ୍ ଅଛେ ସେଟା ନା ମାନେ ଆମର୍ କ୍ୟାମେରା ନା ବହୁତ୍ ଭଲ୍ କ୍ୱାଲିଟି ବି ଅଛେ ସେଟା ନା ବହୁତ୍ ଭଲ୍ ଦେଖା ବି ଯାଏସି ସବୁ କ୍ଲିୟର୍ ଥିସି ଯେନ୍ଟା କି ଆଗ୍ରୁ କ୍ୟାମେରାଥି ନେଇ ଥାଇ ଏଭର୍ କ୍ୟାମେରା ଏ ବହୁତ୍ କ୍ୱାଲିଟି ଅଛେ ତା'ର୍ନେ ସେ ବହୁତ୍ ଭଲ୍ ଫୋଟୋ କ୍ଲିକ୍ କରୁଛେ ଆଉ ମୁଇଁ ଯଦି କହେମି କିଛି ଭାବନାତ୍ମକ୍ ମୂଲ୍ୟ ବେଲେ ସେଟା ପୁର୍ନା ଫୋଟୋନେ ଏକା ଅଛେ ସେଟା ଦେଖ୍ଲେ ଆମେ ସେନେ ଛୁଆ ଛୁଆ ଥିଲୁଁ ମାଆ ବାପା ଥିଲେ ସବୁ କେତେ ବଢ଼ିଆ ମାନେ ସ୍ମୃତିମାନେ ଥିଲା ସେଟା ଏଭେ ଦେଖ୍ଲେ ବହୁତ୍ ଖୁସି ଲାଗ୍ସି ପୁର୍ନା କ୍ୟାମେରା ହେଲେ ଯେ କା'ଣା ହେଲା ସେଟା ନ ଆମର୍ ବହୁତ୍ ଗୁଡ଼େ ଇମୋସୋନ୍ ଇମୋସୋନ୍ ଅଛେ ଆମର୍ ବହୁତ୍ ଗୁଡ଼େ ଆମେ ବହୁତ୍ ଭଲ୍ ଲାଗ୍ସି ଆମ୍କେ ସେ ପୁର୍ନା ଫୋଟୋ ମାନେ ଦେଖ୍ଲେ ଏଭେ ଏଭେ ଆମେମାନେ ବଡ଼ ବଡ଼ ହେଇଗଲୁଁ ନା ଏଭର୍ ପିକ୍ ଏଭର୍ ପିକ୍ସ୍ମାନ୍ ବି ବହୁତ୍ ଭଲ୍ ଲାଗ୍ସି ଯେ ଆଗର୍ଟା ଭାବନାତ୍ମାକ୍ ମୂଲ୍ୟ ନାଇ ତା'ର୍ ମୂଲ୍ୟ ଟିକେ ବେଶୀ ଅଛେ